ହ୍ୟାଲୋ ଆଉ ଶି ଶିମିଳିପାଳ ଜାଗା କେମିତି ଲାଗୁଛି ଅଚ୍ଛା ଭଲ ଲାଗୁଛି ଯେ କ'ଣ କ'ଣ ସବୁ ଦେଖିଲ ସେଇ ବିଷରେ ବି ତ ଆମେ ପ୍ରବନ୍ଧ ଲେଖିବାପାଇଁ ଯିବା ନା ତେଣୁ ସେଇ ହିସାବରେ ଟିକିଏ କୁହ ହଁ ସେୟା ତ ସବୁ ଦେଖିଲେ ତ ଦେଖିବା ଭିତରେ ଆମେ ଆମକୁ କେଉଁଟା ସୁନ୍ଦର ଲାଗୁଛି ଆମକୁ ଯେଉଁ ଜିନିଷଟା ସୁନ୍ଦର ଅଛି ଆକୃଷ୍ଟ ଲାଗୁଛି ତା' ବିଷୟରେ ତ ଆମେ ବର୍ଣ୍ଣନାଟା କରିବା ନା ଆଉ ସେଇଟା ବର୍ଣ୍ଣନା ନ କଲେ ପ୍ରବନ୍ଧ ବର୍ଣ୍ଣନା ବିହୀନ ପ୍ରବନ୍ଧ ନି ନିରର୍ଥକ ତେଣୁ ବ ହଁ ହଁ ହଁ ଠିକ ଅଛି କୁହନ୍ତୁ ହଁ ପରିବେଶ ଭଲ ଲାଗୁଛି ସେଇଠି ପୁଣି ପୁଣି ସୁନ୍ଦରବନ ଲାଗିକି ରହିଛି କେତେ ବଢ଼ିଆ ଜାଗା ତେଣୁ ସେଇ ବିଷୟରେ ତ ଆମେ ଟପିକ୍ଟା ମେଟାରେ ଲେଖିବା ନା ତେଣୁ ପ୍ରଥମ ଆଗ ଆମେ ଯୋଉଁ ଜିନିଷଟାକୁ ନେବା ସେଇ ବିଷୟରେ ଆମେ ପ୍ରବନ୍ଧଟା ଆଲୋକପାତ କରିବା ଯିମିତି ସମସ୍ତେ ଶୁଣିଲେ ପଢ଼ିଲେ ଜାଣିଲେ ଖୁସି ହେବେ ତ ସେହି ହିସାବରେ ଆମେ ତ ବହୁତ ଗୁଡ଼ାଏ ଜିନିଷ ଦେଖୁଛୁ ବରେହି ପାଣି ଦେଖୁଛୁ ସୁନ୍ଦର ପାଣି କେତେ ଉଚାରୁ ବୋହି ଆସିକି ପୁରା ବରେହି ଭଳିଆ ବରେହି ଟାଇପର ଦଉଡ଼ି ଟାଇପର କେତେ ସୁନ୍ଦର ଦେଖା ହେଉଛି ତାର ପାର୍ଶ୍ୱବର୍ତ୍ତୀ ଯେଉଁ ବୃକ୍ଷଲତା ସବୁ ରାଜି ରହିଛି ସେଗୁଡ଼ାକ ବହୁତ ସୁନ୍ଦର ତାକୁ ଆହୁରି ସୁନ୍ଦରତା ବଢ଼େଇ ଦେଉଛି ତା' ସହିତ ବାଘ ଭାଲୁ ଗଣ୍ଡା ଗୟଳ ଇତ୍ୟାଦି ପାଖରୁ ହାତୀ ପାଖରୁ ଯାହା କିଛି ଆମେ ଦେଖୁଛେ ବହୁତ କିଛି ଭଲ ବା ସୁନ୍ଦର ଦେଖା ହେଉଛି ସତ କିନ୍ତୁ ଆମେ ତ ତାକୁ ପ୍ରବନ୍ଧକ ମୂଳକ ରୂପ ନେଇକି ଲେଖିବା ନା ତେଣୁ ତୁମକୁ ଯେଉଁଟା ଭଲ ଲାଗୁଛି ତୁମେ ଗୋଟେ କୁହ ଆଉ ମୁଁ ବି କହୁଛି ସେହି ଭିତରୁ ଯେଉଁଟା ଆମ ଦୁଇ ଜଣଙ୍କର ମିଶିବ ସେହି ଉପରେ ଆମେ ଆଲୋଚନା ଟପିକ୍ ମ୍ୟାଟର୍ରେ କରିବା ତେଣୁ ସେହି ହିସାବରେ ତୁମେ କହିଚାଲ ତେଣୁ ହଁ ଠିକ୍ ଅଛି ଆମେ ତୁମେ ଆଲୋଚନା କର ମୁଁ ସେଇ ହିସାବରେ ଲେଖିବା ପାଇଁ ଯିବି ଆଉ ହଁ

ଠିକ୍ ଅଛି ଠିକ୍ ଅଛି ଯୋଉଁ କଥା କହିଲ ଠିକ ଅଛି ମନକୁ ମଧ୍ୟ ପାଉଛି ଆଉ ଦେଖିବା ମୁଁ ସେଇ ହିସାବରେ ଗୋଟେ ଆଲୋଚନା ପର୍ଯ୍ୟାଲୋଚନା କରିକି ପ୍ରଥମରୁ ଶିମିଳିପାଳ ବିଷୟରେ ବର୍ଣ୍ଣନା କରିଦେଵା ଶିମିଳିପାଳଟା କେଉଁ ଜାଗାରେ ଅବସ୍ଥିତ ଆଉ କେଉଁଠି ଅବସ୍ଥିତ କାହା ସହିତ ଏଇଟା ଆଟାଚମେଣ୍ଟ୍ ଅଛି ସେଥିରେ କ'ଣ ସବୁ ରହିଛନ୍ତି ଏବଂ ତା' ସହିତ ସେଠିକାର ସୁନ୍ଦରତା ଏବଂ ବରାହ ବରେହି ପାଣିର ଦୃଶ୍ୟରାଗୀ ଏଗୁଡ଼ାକ ଉପରେ ବର୍ଣ୍ଣନା କରିବା ଏବଂ ସେଥିରେ କେଉଁମାନେ ସବୁ ରହୁଛନ୍ତି ଜଗୁଆଳି ରହୁଛନ୍ତି କି ତାକୁ ଘେର ଭିତରେ ରଖାହେଇକି ନା ଅଲଗା ଛାଡ଼ି ଦିଆହେଇଛି ସେ ବିଷୟରେ ଆଲୋଚନା କରିବା ସେହି ଟପିକ୍ ମ୍ୟାଟର୍କୁ ଯାଇକି ଆମେ କନକ୍ଲ୍ୟୁଜନ୍ରେ ଯାଇକି ପହଞ୍ଚିବା ଆଉ କ'ଣ କ'ଣ ବ୍ୟବସ୍ଥା ଅଛି ସେଗୁଡ଼ାକ ସବୁଥିରେ ଟିକିଏ ଟିକିଏ ଆଲୋଚନା କରିବା ଆମେ ଦେଖିସାରି ବୁଲିସାରି ଦେଖିବା କ'ଣ ହେଉଛି ତା'ପରେ ଆମେ ପ୍ରବନ୍ଧକୁ ଆଗେଇ ନେବା ହେଉ ତୁମେ ଯେଉଁଟା କହିବ ସେଇଟା ଗୋଟେ ରାଜି ହେଇକି ସେ ପ୍ରବନ୍ଧ ଲେଖିବା ଆଉ ନା ଲେଖା ସରିଲାଣି

ଠିକ୍ ଅଛି ନା ହଁ ପକ୍ଷୀରାଜି ସବୁ ବିଭିନ୍ନପ୍ରକାର ହଁ ପକ୍ଷୀ ବିଭିନ୍ନପ୍ରକାର ପକ୍ଷୀକୁ ଆମେ ଆଲୋଚନା କରିବା ପକ୍ଷୀ କେତେ ଜଣ ରହିଛନ୍ତି କି କି ପ୍ରକାର ସବୁ ପକ୍ଷୀ ରହିଛନ୍ତି ଭାଲୁ ଅଛନ୍ତି ନା ନାହିଁ ଆମେ ଟିକିଏ ତଦାରଖ ଦେଖିବା ଆମେ ସେଠିକାର ଯେଉଁ ରହିଛନ୍ତି ଜଗୁଆଳି ସେମାନଙ୍କ ସହିତ ଆମେ ଆଲୋଚନା କରିବା ତାଙ୍କ ସହିତ ବୁଲିବା ପାଇଁ ଯିବା ବୁଲି ସାରିଲାପରେ ପରେ ଦେଖିବା ସବୁ ଦୃଶ୍ୟରାଜିରୁ କେଉଁ ଦୃଶ୍ୟ ଆମକୁ ସବୁଠୁ ଭଲ ଲାଗୁଛି ସେଇଟା ବର୍ଣ୍ଣନାତ୍ମକ ଭାବେ ନେବା ନେଇ ସାରିଲାପରେ ଆମେ କନ୍କ୍ଲୁଜନ୍କୁ ଯିବା ଯେମିତି ଲେଖା ଆମର ଓଡ଼ିଶା ଭିତରେ ପ୍ରଥମ ହୁଏ ସେହି ହିସାବରେ ପ୍ରବନ୍ଧ ତାର ରୂପରେଖରେ ମଧ୍ୟ ଦେବା ତା'ପରେ ଆମେ ଯାହା ଓଡ଼ିଶାବାସୀଙ୍କୁ ଜଣାଇବା ଠିକ୍ ଅଛି ହାଁ